ହ୍ୟାଲୋ ମୁଁ ଦେବଦତ୍ତ ସାହୁ କହୁଥିଲି ଶହୀଦନଗରରୁ ମୁଁ ଯେଉଁ ଓଲା ଗାଡ଼ିଟି ବୁକ୍ କରିଥିଲି ଆଉ ମୁଁ ଶହୀଦନଗରରୁ କଳିଙ୍ଗନଗର ଯିବି ଆଉ ସେ ଡ୍ରାଇଭର କେତେ ସମୟ ଭିତରେ ଆମ ପାଖରେ ପହଞ୍ଚିବ ଟିକିଏ ବୁଝିକି ମୋତେ ଜଣାନ୍ତୁ